ଆମ ଗ୍ରାମର ନାମ ବିକ୍ରମପୁର ରୋଡ଼୍ ସାଇଡ଼୍ରେ ଆମ ଗ୍ରାମଟି ଉପସ୍ଥିତ ଆମ ଗ୍ରାମରେ ଚାରିଆରେ ଘାସ ପତ୍ର ଗଛ ପତ୍ରରେ ପରିପୂର୍ଣ୍ଣ ସେଥିପାଇଁ ଗ୍ରାମଟି ଆମକୁ ଭାରି ଭଲ ଲାଗେ ଆମ ଗ୍ରାମରେ ବାର ମାସରେ ତେରଟି ପର୍ବାନୀ ହୋଇଥାଏ ଆମ ଗ୍ରାମରେ ସମସ୍ତେ ଅଲଗା ଅଲଗା ଦେଶରୁ ବା ଗ୍ରାମରୁ ମଧ୍ୟ ଆସିଥାନ୍ତି ସେମାନେ ପୂଜାରେ ବହୁତ ଆନନ୍ଦ କରନ୍ତି ଏବଂ ସନ୍ଧ୍ୟାବେଳେ ଆମେ ସାଙ୍ଗମାନେ ସମସ୍ତେ ମିଶିକି ଚାଲିବାକୁ ଯାଇ ଥାଉ ବହୁତ କଥାବାର୍ତ୍ତା କରିଥାଉ ଗ୍ରାମରେ ବହୁତ ବହୁତ ଆମ୍ବ ଗଛ ଫୁଲ ଗଛ ଫଳ ଗଛ ସବୁ କିଛି ମିଳେ ପାହାଡ଼ରେ ଆମେ ସମସ୍ତେ ମିଶିକି କୋଳି ତୋଳିବାକୁ ଯାଇ ଥାଉ ବହୁତ ମଜା ଲାଗେ ଏବଂ ପାହାଡ଼ରେ ବହୁତ କିଛି ମିଳିଥାଏ ସବୁ କିଛି ଫଳ ଫୁଲ ମଧ୍ୟ ମିଳିଥାଏ କିଛି ଜିନିଷର ଅଭାବ ହେଇନଥାଏ ବଜାର ବଜାର ଦୋକାନ ସବୁ କିଛି ଥାଏ ଗ୍ରାମରେ ସେଥିପାଇଁ ଗ୍ରାମ ଆମକୁ ବହୁତ ଭଲ ଲାଗେ